ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ଶୁଭଶ୍ରୀ ମାଝୀ କହୁଥିଲି ସାର୍ ମୁଁ କହୁଥିଲି କି ଖୋଖୋ ଖେଳଟା ଟିକିଏ ମାନେ ତା ବିଷୟରେ ଟିକିଏ କିଛି ବୁଝିବାର ଥିଲା ତ ମୋତେ କୁହନ୍ତୁ ମାନେ ଖୋଖୋ ଖେଳିଲେ ମୋ' ଫ୍ୟୁଚର କ'ଣ ହେବ ଆଉ କେଉଁଠି ଖେଳିବି ଆଉ ୟା ପାଇଁ କଣ କଣ କମ୍ପିଟିସନ କେଉଁଠି କେଉଁଠି ହୁଏ ଆଉ ତା'ର ସୁବିଧା କ'ଣ ଅଛି ମୋତେ ଟିକିଏ ଜଣାନ୍ତୁ ହଁ ଖୋଖୋ ମୁଁ ସିକ୍ସ୍ଥ କ୍ଳାସ୍ରୁ ଫିଫ୍ଥ ସିକ୍ସ୍ଥ କ୍ଳାସ୍ରୁ ଖେଳିଲିଣି ଆଜ୍ଞା ସାର୍ କେଉଁଠିକୁ ଯାଇକି ଶିଖିବି ଆଜ୍ଞା ଆର୍ଥିକ ଅବସ୍ଥା ମାନେ ମୁଁ ଶିଖିବା ଶିଖିବାକୁ ଖେଳିବାକୁ ଚାହୁଁଛି କିନ୍ତୁ ଆର୍ଥିକ ଅବସ୍ଥା ଟିକିଏ ଶୋଚନୀୟ ଅଛି ଆଜ୍ଞା ସାର୍ ଥାଙ୍କ ୟୁ ସାର୍ ନାଇଁ ସାର୍ ବୁଝିଲି ଆଜ୍ଞା ରଖୁଛି